ହଁ ଆମେ ପଶୁମାନଙ୍କୁ ଆମର ତ ମୁଁ ଯେହେତୁ ଆମେ ଗୃହିଣୀ ଆମେ ପଶୁ ରଖୁ ଯେମିତିକି ଗାଈ ମେଣ୍ଢା ଛେଳି କୁକୁଡ଼ା ବତକ କୁକୁଡ଼ା ସବୁ ରଖିଛୁ କହିବାକୁ ଗଲେ ଜଳବାୟୁ ଯୋଗୁଁ ବେଳେବେଳେ ପଶୁମାନଙ୍କର ବହୁତ କ୍ଷତି ହେଇଥାଏ ଯେମିତିକି ବର୍ଷା ହେଲା ପଶୁମାନେ ବର୍ଷାରେ ଓଦା ହୋଇଯାଇ ତାଙ୍କୁ ଜ୍ୱର ଥଣ୍ଡା ହୋଇଥାଏ ଏବଂ ବହୁ ଗାଈ ଗୋରୁଙ୍କୁ ମଧ୍ୟ ଫାଟୁଆ ରୋଗ ହୁଏ ଯେଉଁଥିପାଇଁ ଏମିତି ସମ୍ମୁଖୀନ ହେବାକୁ ପଡ଼ିଥାଏ ତା' ଛଡ଼ା ପ୍ଲାଷ୍ଟିକ୍ ଯଦି ଖାଇଦେଇଥାନ୍ତି ପଶୁମାନେ ମଧ୍ୟ ବହୁତ ବିପଦରେ ପଡ଼ନ୍ତି ଖରାଦିନେ ବି ଗାଡ଼ିଆ ପୋଖରୀ ଶୁଖିଯିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସମସ୍ତେ ଏହିପରି ଭାବରେ ବହୁତ ଅସୁବିଧା ଭୋଗ କରିଥାନ୍ତି ପଶୁ ମାନଙ୍କ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ିଥାଏ ସେଥିପାଇଁ ମୁଁ ଘରେ ସବୁବେଳେ ଗାଈଗୋରୁଙ୍କୁ ବାନ୍ଧିକି ରଖେ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ଦିଏ ନାହିଁ